ଆମ ଓଡ଼ିଶାର ସାଂସ୍କୃତିକ ପ୍ରଥା ପରମ୍ପରା ଏବଂ ସଂସ୍କୃତି ଅନ୍ୟ ରାଜ୍ୟମାନଙ୍କ ତୁଳନାରେ ବହୁତ ଭିନ୍ନ ଅଟେ ଏବଂ ଆମ ସଂସ୍କୃତି ଓ ପରମ୍ପରାକୁ ଆମେ ବହୁତ ଗୁରୁତ୍ୱପୂର୍ଣ୍ଣ ମନେ କରିଥାଉ ଏବଂ ତାକୁ ପାଳନ ମଧ୍ୟ କରିଥାଉ ଆମ ଓଡ଼ିଶାର ରୀତିନୀତି ପର୍ବପର୍ବାଣିକୁ ଆମେ ବହୁତ ଆନନ୍ଦର ସହିତ ମାନିଥାଉ ପାଳନ କରିଥାଉ କିନ୍ତୁ ବର୍ତ୍ତମାନର ଯୁବପିଢ଼ି ଆଉ ସେସବୁ ମାନୁନାହାନ୍ତି କି ସେସବୁର ସଂରକ୍ଷଣ ମଧ୍ୟ ଆଉ କରୁନାହାନ୍ତି ପୂର୍ବକାଳରେ ଯେମିତି ସବୁ ସାଂସ୍କୃତିକ ପର୍ବପର୍ବାଣି ପାଳନ କରି ଖୁସି ଆନନ୍ଦରେ ସମସ୍ତ ପ୍ରଥା ନୀତି ନିୟମକୁ ମାନୁଥିଲେ ଆଜିକାଲି ଆଉ ସେସବୁ ଦେଖାଯାଉନାହିଁ ଆମର ଯୁବପିଢ଼ି ଆଧୁନିକ ହେବା ନାଁରେ ଆମର ପରମ୍ପରା ଏବଂ ସଂସ୍କୃତିକୁ ଭୁଲିଯିବାକୁ ବସିଲେଣି ଏବଂ ଭବିଷ୍ୟତରେ ହୁଏତ ଆମର ସଂସ୍କୃତି ଓ ପରମ୍ପରା ଲୋପ ପାଇଯିବାର ମଧ୍ୟ ସମ୍ଭାବନା ରହିଛି ତେଣୁ ଆମେ ଆମ ସଂସ୍କୃତି ଏବଂ ପରମ୍ପରାକୁ ନ ଭୁଲିବା ପାଇଁ ଆମେ ଆମର ସମସ୍ତ ସଂସ୍କୃତି ପରମ୍ପରା ନୀତି ନିୟମ ରୀତିନୀତି ସମସ୍ତଙ୍କୁ ପାଳନ କରିବାକୁ ହେବ ଏବଂ ଆମର ଭବିଷ୍ୟତ ପିଢ଼ୀଙ୍କୁ ମଧ୍ୟ ସେସବୁକୁ ପାଳନ କରିବା ପାଇଁ କହିବାକୁ ହେବ ଏବଂ ତାଙ୍କୁ ଶିକ୍ଷା ଦେବା ଉଚିତ ସାଂସ୍କୃତିକ ପର୍ବପର୍ବାଣି ମୂଲ୍ୟବୋଧ ଉପରେ ଆମେ ଆମର ଭବିଷ୍ୟତ ପିଢ଼ୀଙ୍କୁ ଶିକ୍ଷା ଦେଲେ ସେମାନେ ଆମର ସଂସ୍କୃତି ପରମ୍ପରାକୁ ଜାବୁଡ଼ି ରଖିବେ ଏବଂ ତାହାକୁ ସଂରକ୍ଷିତ ରଖିବା ପାଇଁ ଚେଷ୍ଟା କରିବେ ତାହା ଲୋପ ପାଇବାକୁ ଦେବେ ନାହିଁ